ମହିଳା ଅଟେ ଜନନୀ ଜନନୀ ମାନେ ମାଁ ମହିଳା ଗୋଟିଏ ଘରକୁ ପୁରା ଚଳାଏ ଅବଶ୍ୟ ସେ ତା ସ୍ବାମୀ ର ସାହାଯ୍ୟ ନିଏ କିନ୍ତୁ ଘର ଚଳେଇବାରେ ମହିଳା ହିଁ ମହାନ୍ ମହିଳାମାନଙ୍କ ମହିଳା ମାତ୍ର ଗୋଟେ ମାଁ ମାଁ ଜନନୀ ମହିଳା କୁ ସବୁ ଅଧିକାର ଅଛି ଯେମିତିକି ସିଏ ପାଠ ପଢ଼ିପାରେ ଭିନ୍ନ ଭିନ୍ନ କାମ କରିପାରେ

ଆମ ଦେଶରେ କେତେକ ମହିଳା କୁ କିଛି ସ୍ଵାଧୀନ ମିଳି ନାହିଁ ଖାସ୍ କରି ଛୋଟ ଗାଁ ଛୋଟ ଜାତି ର ଝିଅ ପିଲାମାନଙ୍କୁ ତାଙ୍କୁ ତୁଚ୍ଛ କରାଯାଉଅଛି ଏବଂ ତାଙ୍କୁ କିଛି ସ୍ଵାଧୀନତା ମିଳିନାହିଁ ଯେହେତୁ ମହିଳା ଓ ପୁରୁଷ କାନୁନ୍ର ସାମ୍ନାରେ ଏକା କିନ୍ତୁ କେତେକ ଅଛନ୍ତି ମଣିଷ ଯେ କି ଭେଦଭାବ କରନ୍ତି ମହିଳା ମହିଳାମାନେ ଦିନକୁ ଦିନ ଉନ୍ନତି ହୁଅନ୍ତୁ ଏହା ସମସ୍ତଙ୍କ ଇଚ୍ଛା କିନ୍ତୁ କେହି ଏଥିରେ ରାଜି ନାହାନ୍ତି କିନ୍ତୁ ଦିନେ ଆସିବ ମହିଳା ଏଇ ସମସ୍ତଙ୍କଠୁ ଉନ୍ନତି ହେବ ଓ ଆମ ଦେଶର ବିକାଶ ହେବ ମହିଳା ମାନଙ୍କୁ ସବୁ ଅଧିକାର ଅଛି ଯେ ସେମାନେ ମହିଳାମାନଙ୍କୁ ବହୁତ କମ୍ ଏଜ୍ ରେ ମ୍ୟାରେଜ୍ କରି ଦିଆଯାଉଅଛି ଯୋଉଟାକି ଅନ୍ୟାୟ ଆଉ ପୁଣି ତାଙ୍କ ବିରୁଦ୍ଧରେ ଯିଏ ତାଙ୍କୁ ଇଚ୍ଛା କରୁନାହାନ୍ତି ସେମାନଙ୍କୁ